ସାତ ଛଅ ଦୁଇ ହଜାର କୋଡ଼ିଏ ଛଅ ପାଞ୍ଚ ଦୁଇ ହଜାର ଏକୋଇଶି ପନ୍ଦର ଦୁଇ ଦୁଇ ହଜାର ବାଇଶି ଅଠର ତିନି ଦୁଇ ହଜାର ତେଇଶି ତିନି ଏକ ଦୁଇ ହଜାର ଚବିଶି